ହଁ କହ ବାପା ହଁ ଭଲ ଅଛି ବାପା ପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଭଲ ଅଛୁ ଘରେ ଭଲ ସବୁ ଆଉ ଆଉ କଣ ଖବର କହ ରଜ ଅଛି କଣ କରିବରେ ପ୍ରୋଗ୍ରାମ୍ କଣ କରୁଛ କି କଣ ପୂଜାପର୍ବ ଆଇଲେ ତ ଟେନ୍ସନ୍ରେ ଇଆଡ଼େ କୁଆଡ଼େ ଖର୍ଚ୍ଚ କରିବାକୁ ଖାଇବାକୁ ନଥିଲା ବେଳକୁ ଏ ପର୍ବ ହଁ ବାର ବର୍ଷରେ ତେରଟା ପର୍ବ କରିକି ଯେଉଁ ଧନ୍ଦା ଏଇସବୁ କରିକି ଆମକୁ ବୁଝିଲ ନକରିଲେ ନ ଚଳେ ନକଲେ ଏ କଣ ବୁଡ଼ିଗଲା କିରେ ଆଉ କୁଆଡ଼େ ପଳେଇଲା କିରେ କହିବେ ଉଁ ଆଉ କଲେ ନିଜେ ଯାହାଅଛି ଆଁ ସୁନା ବନ୍ଧା ପକେଇ ଇଏ ବନ୍ଧା ପକେଇ ଚାଷ ତ ଦେଖୁଛୁ ପାଣି କେମିତି ଅଭାବରେ କେମିତି ହେଉଛି ଚାଷ ହାଁ ଯେତିକି ଆଗରୁ ହେଉଥିଲା ସେତିକି ବି ନାହିଁ ଆଉ ଯାହା ବଳକା ହେଉଛି ସେଇଥିରେ ଯାହା ହେଉଛି କରିବା ଆଉ ହାଁ ଆଉ ତମ କଣ ଆଣିବା ମାର୍କେଟ୍ରୁ ଯାହା ଆଜିକାଲି ମିଳୁଛି ଆଉ କିଏ ବଣ ଜଙ୍ଗଲ ଯାଇକି କେଉଁ ଫଳମୂଳ ଗୋଟେଇକି ଆଣୁଛିରେ ହାଁ ଚାଷବାସ ଯେତିକି ହେଉଛି ଦେଖୁଛୁ ସେ ପାଞ୍ଚଟଙ୍କା ସେ ଖଜୁରୀ ଇଏ ସିଏ ଯାହା ଫଳମୂଳ ଆସୁଛି ଧଡ଼ିଆ ଗୁଡ଼ା ବସିବା ଯେଉଁଟି ମିଳିମିଶି ତ ପୂଜାପାଠ କରୁଛନ୍ତି ଦେଇଦେବା ମାଇକିନାକୁ ପଠେଇବା ସିଏ ତା ର ସେଇଟି ଯାଇକି ପୂଜା କରିକି ଆସିବ ଯାହା ସେଦିନ ତ ସେମାନେ କାଟାକାଟି କରିବେନି ସେଦିନ ଆମର ଆହୁରି ଡବଲ୍ ଡ୍ୟୁଟି ନା କଣ ହେଁ ଆମେ କାଟିଲେ ଖାଇବେ ସବୁ ନିୟମ ସବୁ ଅଛି ଆଗରୁ ଆଉ କଣ କରିବା ମଣିଷ ତ ବନେଇଛି ହାଁ କାମ କରିବା ଆଉ କାମ କରିବା ପୂଜାପର୍ବ ଯେଉଁଟା ଆସୁଛି ପାଳି ଚାଲିବ ଆଉ ଏଇଟା ତ ଆଉ ଆଉ ତୋର କଣ ପ୍ରୋଗ୍ରାମ୍ କେମିତି କରିଛ ହଁ ଧାନ ଫସଲ ଯାହା ହେଇଥିଲା ସବୁ ତ ଦିଆହେଇଛି ଆଉ ସିଆଡ଼ୁ ସରକାରଙ୍କ ତରଫରୁ ସେ ପାଣ୍ଠି କେବେ ସିଏ ରିଲିଜ୍ କରିବ ହଁ କରିଲେ ଯାଇ ସେ ପଇସା ପାଇବା ପାଇଲେ ଯାଇକି ଗୁଟେ ଏ ଆନନ୍ଦରେ ଯେମିତି ଏ ରଜଟା ପାଳନ କରିବା ସେଇଟା ଗୋଟେ ଶ୍ରଦ୍ଧା ଲାଗିବ ନହେଲେ ଏମିତି ଦୁଃଖେ ସୁଖେ କରିବା ଦୋଳି ଟିକିଏ ବନେଇଦେବା ହେଲେ ଆଁ ଦୁଇ ତିନି ରାଉଣ୍ଡ୍ ବୁଲିବା ପିଲା ଛୁଆ ଡେଇଁବେ ସେଇଥିରେ ଏମିତି ପାଳିବା ଆଉ କଣ ଆମକୁ କଣ ଚାଷୀକୁ ତ ବର୍ଷ ବର୍ଷ ଧରି ସେମିତି ନିଜର ଝାଳ ତୁଣ୍ଡରେ ଖାଇକି ବଞ୍ଚିଲା ଆଉ ଆଁ ଆଉ ଆମେ କି ରଜ ମଉଜ କରିବା କହ ହଁ ହଁ ହଉ ହଉ ହଉ ହଉରେ କେତେବେଳେ ସମୟ ପାଇଲେ ସନ୍ଧ୍ୟାବେଳେ ବି ଆସିବି ହେଲା ହଉ ହଉ ହଉ ରହିଲି ହଉ